ଆମ ଗାଁରେ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାର ରୋଷେଇ ହୋଇଥାଏ ତ ଆମ ଘରେ ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ ହୋଇଥାଏ ସେଥିମଧ୍ୟରେ ଆମେ ଗଣେଶ ପୂଜା ଦୂର୍ଗା ପୂଜା ଆହୁରି ମେରୁ ମଧ୍ୟ କରିଥାଉ ତ ସେଥିରେ ଆମେ ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ କରିଥାଉ ସମସ୍ତେ ମିଳିମିଶି ଆମ ଘର ଘର ପରିବାର ଯାହା ବି ମିଶି ଭାଇ ଭଉଣୀ ସମସ୍ତେ ମିଶିକି ଆମେ କ୍ଷିରି ପୁରୀ ଆହୁ ରି ପିଠା ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ କରିଥାଉ